ହ୍ୟାଲୋ ମାଲକାନଗିରି ରୂପା ହୋଟେଲ୍ ମୁଁ ଶିଳ୍ପା ଢ଼ାଲି କହୁଥିଲି ଆଜି ସଖାଲେ ଆପଣଙ୍କର ରେଷ୍ଟୁରାଣ୍ଟରୁ ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେଇଟା ଏକଦମ୍ ବାସି ହେଇଯାଇଛି ଖାଇବା ଯୋଗ୍ୟ ନୁହେଁ ଏମିତିକି ପୁରା ଖରାପ ହେଇଯାଇଛି ଖାଇବାକୁ ବି ଇଚ୍ଛା ହଉନି ଏମିତି ପୁରା ପଚି ସଢ଼ି ଯାଇଛି ଆପଣ ଏଇଟା ରିଟର୍ଣ୍ଣ କରି ମୋର ପଇସା ରିଫଣ୍ଡ କରିଦିଅନ୍ତୁ ଗୁଗଲ୍ ପେ କିମ୍ବା ଫୋନ୍ପେରେ ମୋ ପଇସା ରିଟର୍ଣ୍ଣ କରିଦିଅନ୍ତୁ ଏଇଟା ଖାଇବା ପାଇଁ କିଛି ବି ଯୋଗ୍ୟ ନାହିଁ ଖୋଲିଲା ସହିତ ପୁରା ବାସ୍ନା ହେଇଯାଇଛି ବାସି ହେଇଯାଇଛି ଆଉ ପଚିଯାଇଛି ଆପଣ ଦୟାକରି ଏଇଟା ରିଟର୍ଣ୍ଣ କରି ନିଅନ୍ତୁ ଆଉ ମୋର ଟଙ୍କା ଫେରାଇ ଦିଅନ୍ତୁ ଆପଣଙ୍କର ରେଷ୍ଟୁରାଣ୍ଟରେ ଏଇଟା ଭଲ ହେଇନି ଜମା ବି ଆପଣ ଫେରାଇ ନିଅନ୍ତୁ ଆଉ ମୋର ଟଙ୍କା ଦେଇ ଦିଅନ୍ତୁ ଯେମିତିକି ଖାଇବା ଯୋଗ୍ୟ କିଛି ଖବା ଖାଦ୍ୟ ପଠା ପଠାନ୍ତୁ ଏଇସବୁ ଖାଦ୍ୟ ମୋତେ ପ ପସନ୍ଦ ହେଇନି ଆପଣ ଦୟାକରି ନେଇଯାଆନ୍ତୁ ଆଉ ମୋତେ ଆପଣ ମୋର ଟଙ୍କା ଫୋନ୍ପେ କିମ୍ବା ଗୁଗଲ ପେରେ ରିଫଣ୍ଡ କରିଦିଅନ୍ତୁ ହେ ଖୁସି ହେବିି ରଖୁଛି